ହଁ ପ୍ରେସର୍ କୁକର୍ ଏବଂ ଖୋଲା ପାତ୍ରରେ ଖାଦ୍ୟ ରନ୍ଧାର ନିଶ୍ଚିତ ଭାବରେ ସ୍ୱାଦ ଭିନ୍ନ ରହିବ ଖୋଲା ପାତ୍ର ରନ୍ଧା ଖାଦ୍ୟ ନିଶ୍ଚିତ ଭାବରେ ଅଧିକ ସ୍ୱାଦ ରହିବ ପ୍ରେସର୍ କୁକର୍ ତୁଳନାରେ ତେଣୁ ଖୋଲା ପାତ୍ର କେବଳ ସମୟକୁ ଚିନ୍ତା କରି ସମୟର ଅଭାବ ହେତୁ ଲୋକ ପ୍ରେସର୍ କୁକର୍ କୁ ଅନୁଧ୍ୟାନ କରିଥାନ୍ତି ଅନୁସରଣ କରିଥାନ୍ତି